ସାଧାରଣତଃ ପଶୁପାଳନ କହିଲେ ଗାଈ ଛେଳି ମେଣ୍ଢା ଆଉ କୁକୁଡ଼ା ଇତ୍ୟାଦିକୁ ଆମେ ନେଇ ପାଳିଥାଉ କେବଳ ଗୋଟିଏ ପ୍ରକାର ପଶୁ ରହିଲେ ରହିବା ଭଲ ନୁହଁ ସେଥିପାଇଁ ଆମେ ଦୁଇରୁ ଅଧିକ ମଧ୍ୟ ପଶୁକୁ ପାଳନ କରିଥାଉ କାହିଁକିନା ସେମାନଙ୍କୁ ପାଳିବା ଦ୍ୱାରା ଆମକୁ ଲାଭ ହୋଇଥାଏ ଯାହାଦ୍ୱାରା କି ଆମେ ପଶୁମାନଙ୍କୁ ଲିପ୍ତ ନହେବା ପାଇଁ ସେମାନଙ୍କୁ ବ୍ୟବହାର କରିଥାଉ କାହିଁକି ନା ଗାଈରୁ ଆମକୁ କ୍ଷୀର ମିଳିଥାଏ ସେଇ କ୍ଷୀରକୁ ଆମେ ବିକ୍ରି କରିଥାଉ ଆଉ କୁକୁଡ଼ାକୁ ମଧ୍ୟ ଆମେ ବିକ୍ରି କରିଥାଉ ସେଇଭଳିଆ ଛେଳି ମେଣ୍ଢାକୁ ମଧ୍ୟ ଆମେ ବିକ୍ରି କରିଥାଉ ଆମର ଆୟର ଉତ୍ସ ଭାବରେ କାମ ଭଲ କରିଥାଏ କାହିଁକିନା ସେମାନଙ୍କ ଦ୍ୱାରା ଆମେ ବହୁତ ଲାଭ ପାଇଥାଉ ଗାଈରୁ ଆମେ ଋଣ ମଧ୍ୟ ଋଣ ମଧ୍ୟ ଶୁଝି ପାରିଥାଉ ଆଉ ସେଇ ଗାଈକୁ ଯତ୍ନ ଭାବରେ ରଖିଥାଉ ପାଳନ କରିବା ଦ୍ୱାରା ଗାଈରୁ ଆମକୁ ଲାଭ ମିଳିଥାଏ ଆଉ ଛେଳିକୁ ବିକିବା ଦ୍ୱାରା ମଧ୍ୟ ଆମକୁ ଲାଭ ମିଳିଥାଏ ସେଥିପାଇଁ ଆମେ ପଶୁମାନଙ୍କୁ ରଖିବା ଦ୍ୱାରା ଆମକୁ ଭଲ କାମ ଦେଇଥାଏ